ପୁରୁଣା ଗୀତ ଏବଂ ଆଜିର ଗୀତ ମଧ୍ୟରେ ଫରକ୍ ହେଉଛି ପୁରୁଣା ଗୀତ ଲୋକମାନଙ୍କୁ ବହୁତ୍ ଭଲ ଲାଗିଥାଏ ଏବଂ ଆଜିର ଗୀତ ଗୁଡ଼ିକ ଅନୁସାରେ ଲୋକମାନେ ବହୁତ୍ କିଛି ମାନେ ଅବାଗିଆ କଥାବାର୍ତ୍ତା ମଧ୍ୟ କରିଥାନ୍ତି ଯାହାଫଳରେକି ଲୋକମାନଙ୍କୁ ଆଜିର ଗୀତ ଭଲ ଲାଗିନଥାଏ ପୁରୁଣା କାଳର ଗୀତ ଲୋକମାନଙ୍କୁ ବହୁତ୍ ଭଲ ଲାଗିଥାଏ ଏବଂ ପୁରୁଣା ଗୀତର ଗୋଟିଏ ଗୋଟିଏ ଗୀତ ଅଛି ସେଇ ଗୀତ ଗୁଡ଼ିକ ବହୁତ ଓଡ଼ିଆ ଆମକୁ ବହୁତ ଉପକୃତ ଆମ ମନରେ ବହୁତ ଆନନ୍ଦ ଖୁସି ମଧ୍ୟ ଦେଇଥାଏ ପୁରୁଣା ଗୀତ ସବୁଠାରୁ ବହୁତ ଭଲ ହୋଇଥାଏ